ମେନ୍ ହେଲା ମାଛଟା ଧରା ସରିଲା ପରେ ମାଛର ଯେଉଁ ପ୍ରସେସିଂ ପ୍ଲାଣ୍ଟ ଆମ ପାଖରେ ନାହିଁ ଏମିତିକି ଆମେ ଓଡ଼ିଶାରେ ବି ନାହିଁ ମାଛ ଧରା ସାଙ୍ଗେ ସାଙ୍ଗେ ତାକୁ ବାହାର ରାଜ୍ୟକୁ ପଠାଅ କି ଏକ୍ସପୋର୍ଟ ପାଇଁ ଗୋଟେ ପ୍ରସେସ ହେଇକି ଏକ୍ସପୋର୍ଟ ପାଇଁ ପ୍ୟାକିଂ ହେଇକି ଯିବ ସେ ବ୍ୟବସ୍ଥା ଆମ ପାଖରେ ନାହିଁ ଯାହାଫଳରେ କି ଚାଷୀମାନେ ବହୁତ ହଇରାଣ ହେଉଛନ୍ତି ଓ ମାଛର ଯଦି ଏଇଠି ବି ପ୍ରସେସିଂ ପ୍ଲାଣ୍ଟ ବାହାରି ଯାଆନ୍ତା ଯାହାଫଳରେ ମାଛର ହଉ ମାଛ କାତି ହଉ ମାଛ ଲାଞ୍ଜ ହଉ ମାଛ ମୁଣ୍ଡ ହଉ ଏମିତି ବିଭିନ୍ନ ପ୍ରକାର ଜିନିଷ ଯେମିତି କଙ୍କଡ଼ାର ଗୋଡ଼ କଙ୍କଡ଼ାର ଇଏଗୁଡ଼ା ଫୋପାଡ଼ି ଦିଆଯାଉଛି ତାକୁ ଯଦି ପ୍ରସେସ କରିକି ଯଦି ଦାନା ହିସାବରେ ଯେମିତି ଆନିମଲ୍ସଙ୍କ ଫୁଡ଼ ଯେଉଁ ଫିଡ଼ିଙ୍ଗ ହେଉଛି ସେ ଖାଦ୍ୟ ପାଇଁ ଶୁଖୁଆ କରିକି ତାକୁ ଯେମିତି ଗୁଣ୍ଡ କରିକି ଯେମିତି ମିଶାଯାଉଛି ସେ ବିଷୟରେ ଯଦି ଚିନ୍ତା କରାଯାଆନ୍ତା ସରକାରଙ୍କ ତରଫରୁ ତାହେଲେ ଭଲ ହୁଅନ୍ତା ଆଉ ଦ୍ୱିତୀୟରେ ହେଉଛି ଜଳ ପ୍ରଦୂଷଣ ଜଳ ପ୍ରଦୂଷଣ ତ ନିଶ୍ଚିତ ଭାବରେ ସାରା ପୃଥିବୀର ଗୋଟେ ଚିନ୍ତାର ବିଷୟ ଜଳ ଏକରେ ତ ପଲିଥିନ ମିଶି ଜଳରେ ମିଶୁଛି ତାକୁ ମାଛମାନେ ଖାଉଛନ୍ତି ଏକଥା ଦ୍ୱିତୀୟ କଥା କୀଟନାଶକ ୟୁଜ ହେଉଛି ବର୍ତ୍ତମାନ ଯେ ତାଙ୍କ ବିଲରେ ଯେଉଁ କୀଟନାଶକ ୟୁଜ୍ ହେଉଛି ଯେଉଁ କେମିକାଲ୍ସ ୟୁଜ ସାରା କେମିକାଲ୍ସ ଯେଉଁ ୟୁଜ୍ ହେଉଛି ଯାହାଫଳରେ କ'ଣ ନା ମାଛ ତ ମ ଛୋଟ ମାଛ ସବୁ ମରୁଛନ୍ତି ତ ଏମିତିକି ଆମ ଏରିଆରୁ ମୁଁ ଦେଖିଛି ଯେ ପ୍ରାୟ ପାଞ୍ଚ ସାତ ବର୍ଷ ଦଶ ବର୍ଷ ହେଲାଣି ସାମୁକା ଗେଣ୍ଡା ଉଭେଇ ଯାଇଛନ୍ତି ଯେଉଁଟାକି ପ୍ରବଳ ମାତ୍ରାରେ ଥିଲେ ବର୍ତ୍ତମାନ ସାମୁକା ମିଳୁନାହାନ୍ତି ପୋଖରୀରେ ଆଉ ଗାଁ ପୋଖରୀରେ କି ଗାଁ ବିଲରେ ଆଉ ସାମୁକା ନାହାନ୍ତି ତେଣୁ ଯାହାଫଳରେ କି ଛୋଟ ମାଛ ଯେଉଁ ସିଡ଼ଲିଙ୍ଗଗୁଡ଼ାକ ଯେତେବେଳେ ମରିଗଲେ ବଡ଼ ମାଛ ତିଆରି ହେବେ କେମିତି ବଡ଼ ମାଛ ବି ନାହାନ୍ତି ନଈ ନାଳରେ ଯେତିକି ମାଛ ଲୋକମାନେ ଧରୁଥିଲେ ଆଉ ସେତିକି ଧରିପାରୁନାହାନ୍ତି ଜଳ ପ୍ରଦୂଷଣକୁ ରୋକିବା ଦରକାର ଜୈବିକ ପଦାର୍ ପଦ୍ଧତିରେ ଚାଷ ହେବା ଦରକାର ବେଶୀ କେମିକାଲ୍ସ ୟୁଜ ନକରି କେମିତି କରିହେବ ସେ ବିଷୟରେ ସରକାର ସଚେତନତା କରିବା ଦରକାର ସରକାର ସବୁ ଉପରେ ସରକାର